ହଁ ମୋର ଦୁଇ ଭାଇ ଗୋଟିଏ ଭଉଣୀ ଅଛନ୍ତି ଭଉଣୀ ଦେଖିବାକୁ କଳା ଓ ମୋଟା ମଝିଆଁ ଭାଇ ଦେଖିବାକୁ ଗୋରା ଓ ଡେଙ୍ଗା ବଡ଼ ଭାଇ ମୋଟା ଓ ଡେଙ୍ଗା ଏ ସବୁଠାରୁ ସମସ୍ତେ ଅଲଗା ଭିନ୍ନ ଭିନ୍ନ ପ୍ରକାରର ଏମିତି ଆମେ ସମସ୍ତେ ସମସ୍ତଙ୍କଠାରୁ ଭିନ୍ନ